ହଁ ଆଜ୍ଞା କୁହନ୍ତୁ ଆଜ୍ଞା ଆପଣ କିଏ କହୁଛନ୍ତି ଆଜ୍ଞା ଆଜ୍ଞା କୁହନ୍ତୁ ହଁ ଧାନ ସେମିତି ଦୁଇ ଟନ୍ ତିନି ଟନ୍ ଭଳିଆ ହେବ ଆଉ ହଁ ହଁ ସବୁ ହେଇଗଲାଣି ରେଡ଼ି ଏ ଧାନ ହେଇଛି କଳାସୁରା ହେଇଚି ବାସୁମତି ହେଇଛି କୋଷ୍ଟାଲ୍ କିଙ୍ଗ ହେଇଛି ହଜାରେ ଅଠର ହେଇଛି ହଜାରେ ଏକସ୍ତରି ହେଇଛି ତୁଳସୀ ହେଇଛି ଆଉ ଶଶୁର ଜୋଇଁ ହେଇଛି ଆଉ ଏମିତି ବହୁତ ପ୍ରକାର ଧାନ ହେଇଥିଲା ଆପଣଙ୍କର କ'ଣ କିଣାକିଣି ଧାନ କିଣିବେ ନାହିଁ ନାହିଁ ଏବେ ତ ସେଇ କଲ୍ କରିଥିଲେ ମୁଁ କାହାକୁ ସେମିତି କିଛି ମୁଁ କହିନି ମୋର ସାଙ୍ଗରେ କଥାବି ହେଇଥିଲେ ଯୋଗାଯୋଗ କରିଥିଲେ ମୁଁ କାହାକୁ କିଛି କହିନି ଆଉ ଆପଣଙ୍କର କ'ଣ ଦରକାର କହୁନାହାନ୍ତି ଆଜ୍ଞା ହଁ ଭଲ ଧାନ ଅଛି ଆପଣଙ୍କର ଏ କୋଷ୍ଟାଲ୍ କିଙ୍ଗଟା ଅମଳ ଭଲ ହେଉଛି କୋଷ୍ଟାଲ୍ କିଙ୍ଗଟା ଭଲ ଅଛି ତାର ଷାଠିଏ ପଞ୍ଚଷଠି ସତୁରି ଦିନ ଅଶୀ ଦିନ ଭିତରେ ଯାହାବି ହେଲେ ଧାନ ଅମଳ ଆସିବ ଆଉ ବେଶି ସାର ମସଲା ବି ୟା ଦେହରେ ଖର୍ଚ୍ଚ ନାହିଁ ଏଇଟା ଉଞ୍ଚା ମାନେ ଉଚ୍ଚାଳିଆ ଜମି ଖାଲଳିଆ ଜମିରେ ଉଚ୍ଚାଳିଆ ଜମିରେ ଏତେ ଅମଳ ନହେଲେ ବି ଖାଲ ଜମିରେ ଇଏ ବେଶି ଅମଳ ଦିଏ ଆଉ ବାସୁମତି ତ ରହିଲା ଆପଣଙ୍କର ଯେଉଁ ଟିକି ଟିକି ଚାଉଳ ହୁଏ ଆପଣଙ୍କର ବାସୁମତି ସେଇଟା ଉଚ୍ଚ ଜମିରେ ହୁଏ ଆଉ ସେଇଟା ବି ଭଲ ଅମଳ ଦିଏ ଭଲ ଅଛି ଭଲ ଇଏର ଅଛି ଆପଣଙ୍କର କେଉଁ କେଉଁଟା କହୁନାହାନ୍ତି ହଁ କୋଷ୍ଟାଲ ଏ ବର୍ତ୍ତମାନ ତ ଅଛି ଦଶ ବାର କୁଇଣ୍ଟାଲ ହେବ ଆଉ ବାସୁମତିଟା ବି ସେମିତି ଆଠ ନଅ କୁଇଣ୍ଟାଲ ଅଛି ଆଉ ହଜାରେ ଅଶୀଟା ହଁ ସିଏ ବି ପନ୍ଦର ସତର କୁଇଣ୍ଟାଲ ଭଳିଆ ଅଛି

କୋଷ୍ଟାଲ୍ କିଙ୍ଗଟା ଆସିଯିବ ଆପଣଙ୍କୁ କୁଇଣ୍ଟାଲ ପିଛା ଆସିଯିବ ସାଢ଼େ ଚାରି ହଜାର ଭଳିଆ ଆଉ ଆପଣଙ୍କୁ ବାସୁମତିଟା ଆସିଯିବ ସେଇ ସାଢ଼େ ଚାରି ପାଞ୍ଚ ପାଖାପାଖି ହେଇଯିବ ଆଉ ହଜାରେ ଅଶୀଟା ଛଅ ହଜାର ଟଙ୍କା କୁଇଣ୍ଟାଲ ଆସିବ

ଆଜ୍ଞା ଆଜ୍ଞା ହଁ କାଲି ଟିକିଏ ଆସିବ ହଁ ମୁଁ ତ କାଲି ଗୋଟେ ଜାଗା ଯିବାର ଅଛି ସେ ଜଣେ ଗ୍ରାହକ ମୋତେ ଯୋଗାଯୋଗ କରିଛନ୍ତି କିନ୍ତୁ ଆପଣ ଆସିବା ଆଗରୁ ମୋତେ ଫୋନ୍ରେ ଫୋନ୍ କରିଦେଲେ ମୁଁ ଇଏ କରିବି କନଫର୍ମ୍ କରିଦେବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆମ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ